ହ୍ୟାଲୋ ସାରେ ଲାଲବାଗ୍ ପୋଲିସ୍ କହୁଛନ୍ତି ସାର୍ ମୁଁ ଦୁଇ ଦିନ ତଳେ ଗୋଟେ କମ୍ପ୍ଲେନ୍ ଦେଇଥିଲି ମୋର ମିସିଂ ହେଇଥିଲା ଗୋଟେ ବ୍ୟାଗ୍ଟେ ଚାନ୍ଦିନୀ ଚୌକି ଛକ ପାଖରୁ ସତୀଚଉରା ଯିବା ରାସ୍ତାରେ ମୋର ଗୋଟେ ବ୍ୟାଗ୍ ହଜିଥିଲା ତା ଦେହରେ ମୋର ଭଉତ ଜରୁରୀକାଳୀନ ଜିନିଷ ଥିଲା ସାର୍ ଆପଣଙ୍କ ପୋଲିସ୍ ଷ୍ଟେସନ୍ରେ ମୁଁ ଆପ୍ଲିକେସନ୍ ମାନେ ଦରଖାସ୍ତ ଦେଇକି ଆସିଥିଲି ସେଇଟା ଟିକେ କ'ଣ ହେଲା କହିବେକି ତା ରେଜଲ୍ଟ୍ଟା ହଁ ସାର୍ ସେ ଏଫ୍ ଆଇ ଆର୍ ତ ଲେଖିକି ମୁଁ ଦେଇଥିଲି ସେ ବଡ଼ବାବୁ ଥିଲେ ସେ ମୋତେ ନମ୍ବର୍ ଦେଇଥିଲେ ଟିକେ କଥା ହେଇକିନି କହିବା ପାଇଁ କହିଲେ ମୁଁ ସନ୍ଧ୍ୟା ସୁଦ୍ଧା ଜଣେଇବି କିନ୍ତୁ ଏ ପର୍ଯ୍ୟନ୍ତ ଜଣେଇଲେନି ସାର୍ କ'ଣ କହିଲେ ସାର୍ ମୋର ତା ଦେହରେ ବହୁତ ଜିନିଷ ସବୁ ଥିଲା ସାର୍ ସାର୍ ମୁଁ ସେ ଚାନ୍ଦିନୀ ଚୌକରୁ ସି ଡ଼ି ଏ ଯେଉଁ ଆମର ଚାନ୍ଦିନୀ ସେ ନଦୀବନ୍ଧ ରାସ୍ତା ଅଛି ସେଇଟି ସେତିକି ଭିତରେ ଯାଇଛି ଅଟୋରେ ଅଟୋରେ ଯାଉଥିଲି ଅଟୋରୁ ସେଇଠି ସେତିକ ଭିତରେ ମିସିଂ ହେଇଛି ମାନେ ହଜିଯାଇଛି ତଥା ତଥାପି ତା ଦେହରେ ମୋର ଜରୁରୀକାଳୀନ ଜିନିଷ ଥିଲା ସାର୍ଟିଫିକେଟ୍ ଗୁଡ଼ା ଥିଲା ପଇସା ତ ଥିଲା ତା ଦେହରେ ମୋର ଏମିତି ନିଜର ଗୋଟେ ଘଣ୍ଟା ଥିଲା ମୋବାଇଲ୍ ବି ଥିଲା ସାର୍ ସେ ସାର୍ ଯେଉଁ ଥିଲେ ଦେଇଥିଲେନା ଏଫ୍ଆଇଆର୍ ଦେଇଥିଲି ସେ ଗୋଟେ କପିବି ଦେଇଥିଲେ ସାହୁ ବାବୁ କହିଲେ ତ ମୁଁ ବୁଝିବି ବୋଲି ଆଉ ଇଏ ମୋବାଇଲ୍ଟା ଥିଲା କହିଲେ ଟ୍ରାକିଂ କଲେ ଜଣାପଡ଼ିଯିବ ବଡ଼ ବ୍ୟାଗ୍ଟା ନା ସାର୍ ବ୍ଲାକ୍ କଲର୍ ସାର୍ କଳାର କଳାରଙ୍ଗର ଆଜ୍ଞା ସାର୍ ଯେଉଁ ସାର୍ ସେ ଦିନ ତ ସବୁ ପଚାରିକିନି ବୁଝିକିନି ଲେଖିଲେ ରଖିଲେ ପୁଣି କ'ଣ ଆଉ ଥରେ ଆପଣ ବାରମ୍ବାର ପଚାରୁଛନ୍ତି କଳା ରଙ୍ଗ ଧଳା ରଙ୍ଗ କ'ଣ କରୁନାହାନ୍ତି ଟିକେ କେସ୍ କାସ୍ ବୁଝାବୁଝି କରୁନାହାନ୍ତି କେସ୍ଟା ସିନା ଇନଭେସ୍ଟିଗେସନ୍ କଲେ ଆପଣ ପାଏ ମିଳିବ ଆପଣ ତ ଜମା ଖୋଜୁ ନାହନ୍ତି ଆପଣ

ହଁ ସାର୍ ମୋର ପ୍ରମାଣପତ୍ର ଅଛିନା ମୁଁ କହିବିନି କ'ଣ କ'ଣ ଥିଲା ମୁଁ କହିବିନି

ହଉ ସାର୍ ରଖୁଛି